ଆଜିକାଲି କୃଷି ଚାଷ ମାଛ ଧରା ଦୁଗ୍ଧ ଉତ୍ପାଦନ ପାଇଁ ଆମେ ଟେକ୍ନୋଲୋଜିର ସାହାଯ୍ୟ ନେଉଛୁ ଯେମିତିକି କୃଷି କାର୍ଯ୍ୟ କରିବା ପାଇଁ ଟ୍ରାକ୍ଟର କଲ୍ଟିଭେଟର୍ ମେସିନର ବ୍ୟବହାର କରୁଛୁ ମାଛ ଧରିବା ପାଇଁ କରେଣ୍ଟ୍ ଜାଲ ଓ ଦୁଗ୍ଧ ଉତ୍ପାଦନ କରିବା ପାଇଁ ଆଜିକାଲି ମେସିନ୍ ସାହାଯ୍ୟ ରେ ଖୁବ କମ୍ ସମୟ ମଧ୍ୟରେ ଅଧିକ କ୍ଷୀର ଉତ୍ପାଦନ କରିପାରୁଛୁ